ହଁ କୁହନ୍ତୁ ହଁ ନମସ୍କାର କୁହନ୍ତୁ ହବ ପନ୍ଦର ଜଣଙ୍କର ବି ହୋଇଯିବ କମ୍ପ୍ଳେନ କରୁଥିଲେ କଣ ହେବ ଗୋଟିଏ ଦିନରେ ହୋଇଯିବ କି ନାହିଁ ନାହିଁ ମୁଁ କାହା ପଇସା ଖାଏନାହିଁ ଯେତିକି ପଇସା ଆସୁଛି ସେତିକିରେ କାମ ହେବ ନା ଅଧିକ କାମ ଆଉ ହୋଇପାରିବ କି ହଁ ସେମାନଙ୍କର ବି ସେମାନଙ୍କର ବି ହୋଇଯିବ ଯେତିକି ଟଙ୍କାର କାମ ଆସିଥିଲା ସେତିକି ହୋଇଯାଇଛି ଆଉ ଯେତିକି ଟଙ୍କା ଆସିବାର ଅଛି ସେତିକି ଟଙ୍କା ଅନୁସାରେ ବଳକା କାମ ହୋଇଯିବ ନାହିଁ ନାହିଁ ହଁ ହଁ ହଁ ଏବର୍ଷ ହୋଇଯିବ ଏବେ ସାଙ୍କ୍ସନ ହୋଇଛି ଆଠଲକ୍ଷ ଟଙ୍କା ଆସନ୍ତା ହୋଇଯିବ ସବୁ କମ୍ପ୍ଲିଟ ହୋଇଯିବ ସେଟା ମଧ୍ୟସ୍ତି ପଇସା ଯେତିକି ପଇସା ଆସିଥିଲା ସେ କାମ ନାହିଁ ନାହିଁ କାମରେ ଲଗା ହେଉଛି ନା କିଏ କହିଲା କାମରେ ଲଗା ହେଉନାହିଁ ଲଗା ହେଉଛି କାମରେ ନାହିଁ ନାହିଁ ମୁଁ ମୁଁ କାହାର ପଇସା ଖାଏନି ଯେତିକି ଟଙ୍କା ଆସୁଛି ଯେତିକି ସାଙ୍କ୍ସନ ହେଉଛି ସେତିକି ଟଙ୍କା କାମରେ ଲଗାହେଉଛି ମୁଁ କାହାର ପଇସା ଖାଏନି ନାହିଁ ନାହିଁ ଗଭର୍ଣ୍ଣମେଣ୍ଟ ନାହିଁ ନାହିଁ ଗଭର୍ଣ୍ଣମେଣ୍ଟ କେମିତି ଜାଣିବ କାମ ଚାଲିଥିଲେ ସିନା ଆସୁଛନ୍ତି ସାର୍ ମାନେ ଦେଖିବା ପାଇଁ କାମ ବନ୍ଦ ହେଲେ ଆଉ ଆସୁଛନ୍ତି କି ସେମାନେ ତୁମେ ବେଳେ କେମିତି ଜାଣିବ କାମ ଯେଉଁଟା ପଇସାଟା ସାଙ୍କ୍ସନ ହେଲା ମାନେ କାମ ଆରମ୍ଭ ହେବ ପଇସାଟା ତ ଆସୁ ହିଁ ନଥିଲା କାମ କେମତିଆ କମ୍ପ୍ଲିଟ୍ ହୋଇଥା'ନ୍ତା ହଁ ହଁ ଏବର୍ଷ ସରିଯିବ ସରିଯିବ ଏ ବର୍ଷ